ଆମେ ବିଦ୍ୟାଳୟକୁ ପଢ଼ିବାକୁ ଗଲେ ଆମକୁ ସୋମବାର ଦିନ ଭାତ ଡାଲି ଦେଇଥାନ୍ତି ଓ ମଙ୍ଗଳବାର ଦିନ ଆମକୁ ସୋୟାବଡ଼ି ତରକାରୀ ଓ ଭାତ ଦେଇଥାନ୍ତି ଓ ବୁଧବାର ଦିନ ଆମକୁ ଆଳୁ ଭାତ ଓ ଅଣ୍ଡା ଦେଇଥାନ୍ତି ଓ ଗୁରୁବାର ଦିନ ଆମକୁ ଡାଲି ଭାତ ଦେଇଥାନ୍ତି ଓ ଶୁକ୍ରବାର ଦିନ ଆମକୁ ସୋୟାବଡ଼ିରେ ତରକାରୀ କରି ଦେଇଥାନ୍ତି ଓ ଶନିବାର ଦିନ ଆମକୁ ଆଳୁ ଭାତ ଅଣ୍ଡା ଦେଇଥାନ୍ତି ଆମେ ଅଣ୍ଡା ନେଇ ଘରକୁ ଗଲେ ବେଲି ଆମେ ରାତିରେ ତାକୁ ଖାଇଥାଉ ଓ ଆମକୁ ବହୁତ ଭଲ ଲାଗିଥାଏ ଆମେ ସାଙ୍ଗ ସାଙ୍ଗଙ୍କୁ ସାଙ୍ଗରେ ମିଶିକି ଖାଇ ଥାଉଁ ଓ ବହୁତ ଖୁସି ମିଳିଥାଏ ସେତେବେଳେ ଆମକୁ ବିଦ୍ୟାଳୟର ଅନୁଭୂତି ମିଳେ ସେ ସମୟରେ ଆମକୁ ବହୁତ ଖୁସି ଦେଇଥାଏ ଓ ଯେତେବେଳେ ଆମେ ବିଦ୍ୟାଳୟରେ ପଢ଼ିବାକୁ ଯାଇଥାଉଁ ସେତେବେଳେ ଆମକୁ ବହୁତ ଖୁସି ହୋଇଥାଉ

ସେ ସମୟରେ ସବୁ ପିଲାଙ୍କ ସାଙ୍ଗରେ ମିଶି ବହୁତ ଖୁସି ମିଳିଥାଏ ଓ ଆମେ ଘରରେ ରୋଷାଇ କରିବାକୁ ବହୁତ ଭଲ ଭଲ ରେସିପି ବନାଇବୁ ଭଲ ଲାଗିଥାଏ କାହିଁକିନା ସେ ଆମ ଆମ ଅନୁଭୂତି ହେଉଛି କେମିତିକି ଆମେ ଭଲ ସେ ରୋଷେଇ କରିପାରିବୁ ଓ ଭଲ ଭଲ ଖାଦ୍ୟ ଖାଇପାରିବୁ ଖାଦ୍ୟ ଆମେ ନିଜେ କରିଲେ ତ ଖାଇବୁ ନହେଲେ କେମିତି ଖାଇବୁ ଯେତେବେଳେ ଆମେ ବହୁତ ବହୁତ ଜିନିଷ କରିବାକୁ ହୋଇଥାଏ ନହେଲେ ଆମେ ଭୋକରେ ରହିବାକୁ ମିଳିଥାଏ ବହୁତ ଭଲ ଖାଦ୍ୟ ନ ଖାଇଲେ ଭଲ ଲାଗିବ କେମିତି